କୃଷକମାନେ ସେଇଠି ଫାଷ୍ଟ୍ ଦେଖିବା ଦରକାର ସେମାନଙ୍କ ପଶୁମାନେ ସେଇଠି ସୁନିଶ୍ଚିତ ଅଛନ୍ତି ନ ନାହାନ୍ତି ସେମାନଙ୍କର ଗୁହାଳ ଦେଖିବେ ଭେଣ୍ଟିଲେସନ୍ ଭଲସେ ହେଉଛି ନା ନାହିଁ ଚାରିଆଡ଼େ ଫାଙ୍କା ଥିବ ଗାଈମାନେ ଭଲରେ ଭେଣ୍ଟିଲେସନ୍ କରିପାରୁଥିବେ ବଡ଼ ଆଜବେଷ୍ଟ୍ ବଡ଼ ଗୁହାଳଟେ ହେଇଥିବ ଯାହାଫଳରେ ଗାଈମାନେ ସୁବିଧାରେ ବୁଲି ପାରୁଥିବେ ଚରି ପାରୁଥିବେ ଆଗେ ମୁହଁରେ କୁଟା ପକେଇଲେ ମଧ୍ୟ ସୁନିଶ୍ଚିନ୍ତରେ ଖାଇପାରୁଥିବେ ଦଶ ତିନି ଚାରୋଟି ଗାଈ ଭଲ ଆରାମସେ ସେ ଗୁହାଳ ଭିତରେ ରହିପାରୁଥିବେ ତାଙ୍କ ଖାଇବା ପିଇବା ଦାୟିତ୍ୱ ଦେଖିବେ ଏବଂ ତାଙ୍କ ଗାଈମାନେ ମୁଖ୍ୟତଃ ଯେଉଁ ଗରମର ପ୍ରତି କ'ଣ ସେଇଠି ତାଙ୍କର ଫ୍ୟାନ୍ ଲାଗିଛି ନା ନାହିଁ ଦେଖିବେ ଭେଣ୍ଟିଲେସନ୍ ଭଲ ହେଉଛି ନା ନାହିଁ ଦେଖିବେ ଗାଈମାନେ ତାଙ୍କ ପାଖରେ ସୁରକ୍ଷିତ ଅଛନ୍ତି ନା ନାହାଁନ୍ତି ସେଇଟା ଦେଖିବାକୁ ପଡ଼ିବ କ'ଣ ଗାଈମାନେ କୁଣ୍ଡା କି ଚୋକଡ଼ ଦାନା ମଧ୍ୟ ଖାଆନ୍ତି ତା'ଭିତରେ କୁଟା ବି ଖାଆନ୍ତି ଗାଈମାନେ କୁଟା ଦିଆ ହେଉଛି ନା ନାହିଁ ଦେଖିବେ ସେମାନଙ୍କ ପଶୁମାନଙ୍କୁ ଆଗ ଦେଖିବେ କ'ଣ ତାଙ୍କ ସୁରକ୍ଷିତ ଅଛି ଦେଖିଲାପରେ ସେ ସେ ଚାପକୁ ହ୍ରାସ କରିବାପାଇଁ ଭାବିବେ